ଆମର ଗୋଟେ ରେଷ୍ଟୁରାଣ୍ଟ ଅଛି ସେ ରେଷ୍ଟୁରାଣ୍ଟରେ ଆସୁଥିବା କଷ୍ଟମରମାନଙ୍କୁ କେମିତି ବ୍ୟବହାର କରିବାକୁ ହେବ ଆମେ ସେଇ ବିଷୟରେ ମୁଁ ଜଣାଇବାକୁ ମୋବାଇଲ୍ ଦ୍ୱାରା ଚାହୁଁଛି ମୋବାଇଲ୍ ଦ୍ୱାରା ଚାହୁଁଛି ଆଉ ହ୍ୱାଟସ୍ଆପ୍ରେ ଜଣା ହେଉଛି କିଛି ରେକର୍ଡ଼ କରିକି ଆପଣଙ୍କ କତିକି ପଠାଉଛି ଆପଣ ସେଇଟା ସେଇ ଅନୁଯାୟୀ ବ୍ୟବହାର କରିଅନ୍ତୁ ଭାଇ ଏଇ ଆପଣଙ୍କୁ ଜଣାଉଛି ଆଉ ମୁଁ ନ ରହି ପାରୁଥିବାରୁ ଆପଣଙ୍କୁ ଏଇ ମେସେଜ ଦ୍ୱାରା ଇଏ ପଠାଉଛି ଆପଣ ସେଇଆ କରନ୍ତୁ ଯେ କଷ୍ଟମର ଆମର ରେଷ୍ଟୁରାଣ୍ଟକୁ ଆସିଲା ମାତ୍ର ଆପଣ କେମିତି ଚର୍ଚ୍ଚା କରିବେ ତାଙ୍କେ କେମିତି ଭଲରେ ଖାଇକି ଯିବେ ଆଉ କେମିତି ଆମ ରେଷ୍ଟୁରାଣ୍ଟର ନାଁ ଅଧିକ ଅଧିକ ବଢ଼ିବାକୁ ଚାହିଁବ ସେଇ ନିମନ୍ତେ ଯେ କୌଣସି ଲୋକ ଆସିଲା ମାତ୍ର ଆପଣ ତାଙ୍କୁ କେମିତି ବ୍ୟବହାର କରିବେ ଯାହା ଦ୍ୱାରା କି ଆମର ଭଲ ବ୍ୟବହାର କରିବେ ଯାହା ଦ୍ୱାରା କି ରେଷ୍ଟୁରାଣ୍ଟର ନାଁଟା ଅଧିକ ହେବ ଲୋକ ଲୋକ ଖାଇକି କେମିତି ଯିବେ ଭଲରେ ଆପଣଙ୍କ ଦାୟିତ୍ୱ ସେଇଟା ରହିଲା ଭଲ ପାଇଲା ମାତ୍ର ଆମ ରେଷ୍ଟୁରାଣ୍ଟର ଆଗକୁ ଆହୁରି ବଢ଼ିବ ଆଉ ବହୁତ ଲୋକ ଆସିବେ ହୋଟେଲ ବି କରିବ ଆଗକୁ ବଢ଼ିବ ତ ସେଇ ଅନୁଯାୟୀ ଆପଣ ଦାୟିତ୍ୱ ନେବେ ହୋଟେଲ ଦାୟିତ୍ୱ ଆପଣ ନେବେ